ମୁଁ ଲଗାଇଥିବା ଗଛଗୁଡ଼ିକର ଉତ୍ତମ ସ୍ୱାସ୍ଥ୍ୟ ଲାଗି ମୁଖ୍ୟତଃ ଆମ ଅଞ୍ଚଳର ଭିଏଡବ୍ଲ୍ୟୁ ତଥା ଉଦ୍ୟାନ କୃଷି ଗବେଷକଙ୍କ ପରାମର୍ଶ ନେଇଥାଏ ଗଛଗୁଡ଼ିକର ବୃଦ୍ଧି କିପରି ଠିକ୍ ଭାବରେ ହେବ ଓ ତାହା କିପରି ହୃଷ୍ଟପୁଷ୍ଟ ହେବ ସେ ବିଷୟରେ ପରାମର୍ଶ କରି ବିଭିନ୍ନ ପଦକ୍ଷେପ ଗ୍ରହଣ କରେ ଓ ଗଛଗୁଡ଼ିକ କିପରି ଉନ୍ନତ ହେବ ତାହା ସର୍ବଦା ଚେଷ୍ଟା କରେ